ମୁଁ ଗୋଟେ ଡୁୟେଟ ସ୍କୁଟି କିଣିଥିଲି ଦୁଇହଜାର ସତର ମସିହାରେ ସତଷଠି ହଜାର ଟଙ୍କା ଦେଇ କିଣିଥିଲି ଅନ୍ୟାନ୍ୟ ପାର୍ଟସ ବି ପକେଇଥିଲି ପ୍ରାୟତଃ ସତୁରୀ ହଜାର ଟଙ୍କା ଦେଇ ମୁଁ ଏ ଡୁୟେଟଟି କିଣିଥିଲି କିନ୍ତୁ ଏ ଡୁୟେଟ ମୋତେ ଭଲ ହେଲାନି କାଇଁକିନା ଏ ତିନିଥର ୟାର ଇଞ୍ଜିନ କାମ ହେଲାଣି ବହୁତ କମ ପେଟ୍ରୋଲ ପେଟ୍ରୋଲ ବି ବହୁତ ଖାଉଛି ଡୁୟେଟଟା ମୋ ପାଇଁ ଭଲ ହଉନି ତ ମୁଁ ମୋର ପଇସାଟା ବେକାର ହେଇଗଲା ମୁଁ ଭାବୁଛି ଡୁୟେଟଟିକୁ ବଦଳେଇ ଦେବି କାହିଁକିନା ଏତେ ପଇସା ମୋର ମେକାନିକାଲ୍ ନେଲାଣି ଯେ କହିବାର କଥା ନାହିଁ ତେଣୁ ମୁଁ ଭାବୁଛି କ'ଣ କରିବି